ଘରେ ବଗିଚା ରକ୍ଷଣାବେକ୍ଷଣ କରିବା ପ୍ରକୃତରେ ବହୁତ ଶସ୍ତା କାହିଁକିନା ସେଇଠି ଟଙ୍କାର କିଛି ଆବଶ୍ୟକତା ନାହିଁ ଆମେ ଘରେ ନିଜେ ବି ପୃଷ୍ଟି ବଗିଚା ବନାଇକି ସେଇଠି ନିଜେ ଖୋଳିବା ନିଜେ ବିହନ କେବଳ କିଣି ଆଣିକି ସେଇ ବିହନ ବୁଣିବା ତ ନିୟମିତ ଭାବରେ ଯଦି ଆମେ ସକାଳ ସଞ୍ଜ ପାଣି ଦବା ତେବେ କ'ଣ ହବନା ଗଛ ହୃଷ୍ଟପୃଷ୍ଟ ହେବ ତ ତା ମୂଳରେ ଆମେ ଜୈବକ ସାର ଦେବା ରାସାୟନିକ ସାର କିଣିଲେ ସିନା ଆମକୁ ବେଶୀ ପଇସାର ଆବଶ୍ୟକତା ପଡ଼ୁଛି ଆମେ ସେଇଠି ଜୈବିକ ଖତ ଦବା ଆଉ ଖାଲି ସକାଳ ସଞ୍ଜ ପାଣି ଦେଇକି ଗଛର ଆମେ ଯତ୍ନ କରିବା ଯଦି ପତ୍ରରେ ପୋକ ଲାଗିଗଲା ତେବେ ସେ ପତ୍ରକୁ ଛିଣ୍ଡାଇ ଏକିବି ଆମେ ଘରେ ବଗିଚା ତିଆରି କରିପାରିବା ଯଦି ଆମେ ବ୍ୟୟବହୁଳ କଥା ଦେଖିବା ତ ଗଛଟାରେ ଯେତେ ନା ସେ ନିୟମିତ ଭାବରେ ପାଣି ଦିଆହଉ ବା ଜୈବିକ ଖତ ଦିଆହଉ ତ ଜୈବିକ ଖତ ଖାଲି ଗୋଟେ ସାରରେ ତ ଆମର ଗଛଟା ବଢ଼ୁନି ତାପାଇଁ ଆମକୁ ପଟାସ୍ ବି ଦରକାର ହେଇଥାଇ ପାରେ ଗ୍ରୋମର ବି ଦରକାର ହେଇଥାଇ ପାରେ ଖାଲି ଜୈବିକ ଖତରେ ହେଇପାରିବନି ତ ସେଇ କେସ୍ରେ ଆମେ ଅଲଗା ସାରର ବି ବ୍ୟବହାର କରିପାରିବା ତ ଏମିତି ଭାବରେ ମାଟିରେ ଯେଉଁ କୀଟ ରହିଛନ୍ତି ସେମାନେ ହୁଏତ ଗଛର ଚେରକୁ କାଟିଦେଇପାରନ୍ତି ବା ପତ୍ରକୁ ସେମାନେ ମୋଡ଼ିମାଡ଼ି ଦିଅନ୍ତି ଏବଂ ପୋକ ସେ ତା ଭିତରେ ରହିଯାଇ ଥାଇପାରନ୍ତି ତେଣୁ ଆମେ ଯଦି ତାକୁ ସେଇ କୀଟନାଶକ ଔଷଧ ଆଉ ରାସାୟନିକ ସାର ବ୍ୟବହାର କରିବା ତେବେ କ'ଣ ହବ ନା ସେ ଗଛରେ ଆମର ପୋକ ଲାଗିବ ନାହିଁ ଆଉ ଗଛ ଶୀଘ୍ର ଶୀଘ୍ର ବଡ଼ ହେଇଯିବ